ଆମେ ଆମ ଫସଲ ସବୁ ଯେମିତିକି ଧାନଫାନ ଏ ସବକୁ ଆମ ଗାଁରେ ମଣ୍ଡିର ବ୍ୟବସ୍ଥା ରହିଛି ପଞ୍ଚାୟତରେ ସେ ମଣ୍ଡିକୁ ନେଇକି ଆମେ ଫସଲ ସବୁ ବିକାବିକି କରୁ ମଣ୍ଡିରେ ଯଦି ସୁବିଧା ନହେଲେ ଆମେ ପାଖ ଗାଁର ମଣ୍ଡିକୁ ନେଇ ମଧ୍ୟ ସେଠାରେ ବିକ୍ରୟ କରିଥାଉ ଆଉ ଯେମିତି ଆମ ପାଖରେ ବଜାର ମଧ୍ୟ ଅଛି ଛଅ ସାତଟା ବଜାର ଅଛି ସେ ବଜାରକୁ ନେଇ ଆମ ଫସଲ ମାନ ବିକି ପନିପରିବା ଆମେ ବିକି ଆମେ ପ୍ରକୃତ ବଜାର ଦର ଉପକୃତ ହୋଇପାରିଥାଉ ଆଉ ଯଦି ଅନ୍ୟ ରାଜ୍ୟକୁ ପଠେଇବାର ଅଛି ମଧ୍ୟ ଓଡ଼ିଶା ବାହାରକୁ ଟ୍ରେନ୍ ଦ୍ଵାରା ଟ୍ରକ୍ ଦ୍ଵାରା ଏସବୁର ବ୍ୟବସ୍ଥା ଦ୍ଵାରା ଆମେ ବାହାର ରାଜ୍ୟକୁ ଆମେ ରପ୍ତାନୀ କରିଥାଉ ଆଉ ଧାନଫାନ ଏସବୁକୁ ଆମେ ଦଲାଲ୍ମାନଙ୍କ ସାହାଯ୍ୟରେ ମଧ୍ୟ ବିକ୍ରୟ କରିଥାଉ ବେଶୀକରି ବିଶେଷ କରି ଧାନର ମଣ୍ଡି ଦ୍ଵାରା ଏକା ଆମେ ବେଶୀ ବିକ୍ରୟ କରି ବହୁତ ଉପକୃତ ହୋଇଥାଉ ଆଉ ଧାନକୁ ଲୋକମାନେ ଗ୍ରାହକ ମାଧ୍ୟ ମଧ୍ୟ କିଣିଥାନ୍ତି